ଦିଦି ନମସ୍କାର ମୋର ପରୀକ୍ଷା ଆଗକୁ ଆସୁଛି ମୁଁ କେମିତି କ'ଣ ପ୍ରିପେୟାର୍ କରିବି ଆଜ୍ଞା ମ୍ୟାମ୍

କିଛି ୟାଦ୍ ହେଉନି

ରାତି ଆଠଟାରୁ ନଅଟା ରାତିରେ ଦଶ ଘଣ୍ଟା

ଛଅଟାରୁ ନଅଟା ଏବେ ଦଶଟାରୁ ଚାରିଟା ସ୍କୁଲ୍ ଛଅଟାରୁ ରାତି ଦଶଟା ହଁ ପଢ଼ୁଛି

ହଁ ହିଷ୍ଟ୍ରୀ ଆଣ୍ଡ୍ ଜୋଗ୍ରାଫି ମ୍ୟାମ୍ ହିଷ୍ଟ୍ରୀ ହିଷ୍ଟ୍ରି ଖାଲି ସୋସିଆଲ୍ ସାଇନ୍ସ ନେଇନି ଆଜ୍ଞା ଯୋଗ୍ରାଫି ସାଂସ୍କ୍ରିଟ୍ ସାଂସ୍କ୍ରିଟ୍ ସବୁଥିରେ ଅଧିକ କାରକ ବିଭକ୍ତି ସମାସ ପ୍ରକୃତି ପ୍ରତ୍ୟୟ ମ୍ୟାଥ୍ ଇଂଲିସ୍ ସାଇନ୍ସ ମ୍ୟାଥ୍ ଇଂଲିସ୍ ସାଇନ୍ସରେ ଫୋକସ୍ କଲେ ହଉ ମାର୍କ୍ ଅଧିକ ହେବ ହନ୍ଡ୍ରେଡ଼୍ରୁ ହନ୍ଡ୍ରେଡ଼୍ ଆସିବ ଥ୍ୟାଙ୍କ୍ ୟୁ ମ୍ୟାମ୍